ଓଡ଼ିଆ ଭାଷା ଏହାର ଇତିହାସର ଅନ୍ୟ ଭାଷା ସଂସ୍କୃତିକ ଦ୍ୱାରା ପ୍ରଭାବିତ ହେବାର କାରଣ ଓଡ଼ିଆ ସଂସ୍କୃତିରେ ପର୍ବପର୍ବାଣି ସହ ବେଙ୍ଗଲୀ ସାଂସ୍କୃତିକ ପର୍ବପର୍ବାଣି ସମାନ ହୋଇଥାଏ ସେଥିପାଇଁ ଆମର ଓଡ଼ିଆ ଭାଷା ଯାହାର ଇତିହାସର ଅନ୍ୟ ଭାଷା ସହ ପ୍ରଭାବିତ ହୋଇଛି ସେଗୁଡ଼ିକ ଯେମିତି ଓଡ଼ିଆ ପର୍ବପର୍ବାଣିରେ ମକର ସଂକ୍ରାନ୍ତିରେ ପିଠା ତିଆରି କରାଯାଏ ସେମିତି ବେଙ୍ଗଲୀ ମକର ସଂକ୍ରାନ୍ତିରେ ବି ପିଠା ତିଆରି କରାଯାଇଥାଏ ସେଥିପାଇଁ ଆମର ପର୍ବପର୍ବାଣୀ ସହ ଓଡ଼ିଆ ସାଂସ୍କୃତିକ ପର୍ବପର୍ବାଣି ସମାନ ହୋଇଥାଏ